ପୌର ପାଳିକା ଏବଂ ପଞ୍ଚାୟତ ର ବର୍ତ୍ତମାନ ମୁଖ୍ୟ କାମ ହେବା ଦରକାର ଯେ ଆବର୍ଜନା ମୁକ୍ତ ସହର ଆବର୍ଜନା ମୁକ୍ତ ଗାଁ କେମିତି ତିଆରି କରିବା ତେଣୁ ସେଥିପାଇଁ ସେମାନେ ଏହି ସବୁ କାର୍ଯ୍ୟରେ ସମ୍ପୃକ୍ତ ରହିଛନ୍ତି ଏହାର ସଚେତନତା ମଧ୍ୟ କାର୍ଯ୍ୟକ୍ରମ ଲୋକମାନଙ୍କ ପାଖରେ ପହଞ୍ଚାଇବା ଦରକାର କେତେ ଗୁଡ଼ିଏ ଏ ସମ୍ବନ୍ଧିୟ ପ୍ରୋଗ୍ରାମ ମଧ୍ୟ ଗାଁରୁ ପ୍ରତି ସାହି ଏବଂ ୱାର୍ଡ଼ ମେମ୍ବର ସରପଞ୍ଚ ଯେଭଳି ସେମିତି ପୌର ପାଳିକାର ଚେୟାରମ୍ୟାନ୍ ଏବଂ ତାଙ୍କର ଯେଉଁ ରହୁଛନ୍ତି କର୍ମକର୍ତ୍ତା ସେମାନେ ସମସ୍ତେ ବସି ଗୋଟିଏ ମିଳିତ ଉଦ୍ୟମ କରିକି ଏହି ବିଶେଷ କରି ଆମର ରହୁଛି ଯେଉଁ ସଫେଇ କାର୍ଯ୍ୟକ୍ରମ ଯାହାଦ୍ୱାରା କି ପରିବେଶ ସୁସ୍ଥ ପରିବେଶ ତିଆରି କରିବେ ତେଣୁ ସୁସ୍ଥ ପରିବେଶ ପାଇଁ କି ବର୍ତ୍ତମାନ ବିଶେଷ କରି ଆବର୍ଜନା ଗୋଟିଏ ମୁଖ୍ୟ ସମସ୍ୟା ବର୍ତ୍ତମାନ ହୋଇଯାଇଛି ପ୍ରତ୍ୟକ ଘରୁ ଇଭେନ ରୋଷେଇ ଘରର ଆବର୍ଜନାଠାରୁ ଆରମ୍ଭ କରି ଆମର ଘର ଦ୍ୱାର ଏବଂ ପୋଲିଥିନ ଏ ପୋଲିଥିନ ବି ଗୋଟିଏ ବଡ଼ ସମସ୍ୟା ତେଣୁ ତାକୁ କେମିତି ମ୍ୟାନେଜମେଣ୍ଟ କରାଯିବ ସେଇଟା ବି ଗୋଟିଏ ବଡ଼ ଚିନ୍ତାର ବିଷୟ ତେଣୁ ସେହି ସବୁ ସେହି ଏହି ଗୁଡ଼ିଏ ହାତ ଏହି କାର୍ଯ୍ୟକ୍ରମରେ ଯଦି ମୁଖ୍ୟ ଭାବରେ ନେବେ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଭିତରେ ଜଳ ଯୋଗାଣ ପିଇବା ପାଣି ଯେଉଁଟା କି କେମିତି ରୋଗ ମୁକ୍ତ ପିଇବା ପାଣି ଲୋକମାନଙ୍କୁ ଯୋଗାଇ ଦେବା ସେମାନଙ୍କର ପ୍ରଥମ କର୍ତ୍ତବ୍ୟ ହେବା ଦରକାର